ଜଣେ ନୂଆ ଯୋଗ ଶିଖୁଥିବା ଵ୍ୟକ୍ତିକୁ ମୁଁ ପରାମର୍ଶ ଦେଇଥାଏ ତ ପ୍ରଥମେ ତାକୁ କହିଥାଏକି ଯୋଗ କରିବା ପୂର୍ବରୁ ନିତ୍ୟକର୍ମ ସାରିକି ଯୋଗ କରିବା ଉଚିତ ଆହୁରି ପାଟି ଖୋଲା ରଖିକି ଯୋଗ କରିବା ଉଚିତ ଆଉ ଠିକ ଭାବରେ ନିଶ୍ୱାସ ପ୍ରଶ୍ଵାସ ନେଇକି ଯୋଗ କରିବା ଉଚିତ କାହିଁକିନା ଯଦି ଠିକ ଭାବରେ ଆମେ ନିଶ୍ୱାସ ପ୍ରଶ୍ୱାସ ନ ନେଇକି ଯୋଗ କରିବା ତ ତାର ଖରାପ ପ୍ରବାହ ମାନେ ଆମ ଶରୀର ଉପରେ ପଡ଼ିବ ତ ଆମକୁ କଷ୍ଟ ହେବା ପରେ ସେଇଟା କଷ୍ଟ ହୋଇପାରେ ଆମକୁ ଆହୁରି ତ ଠିକ୍ ଟାଇମ୍ରେ ଯୋଗ କରିବା ଆହୁରି ଯୋଗ କଲାବେଳେ ତ ଯେମିତି ଯୋଗ କରାଯାଏ ଠିକ ସେହି ହିସାବରେ ଯୋଗ କରିବା ନହେଲେ କି ସେଇଟା ଆମର ମାନେ ଖରାପ ପ୍ରବାହ ପଡ଼ିବ ଆହୁରି ଆମର କ୍ଷତି ହେବ ସେଇଟା ଉପକାର ହେବା ବଦଳରେ ସେଇଟା ଆମର ଅପକାର ହେବ ଆହୁରି ଯାହାଦ୍ୱାରା କି ଆମେ କଷ୍ଟ ପାଇବା ସେଥିପାଇଁ ଯୋଗ କଲାବେଳେ ତ ସବୁ ଠିକଠାକ କରିବା ଉଚିତ ଆଉ ନିତ୍ୟକର୍ମ ସାରିକି ତ ଠିକ ସେ କରିବା ଉଚିତ